ହଁ ମୁଁ ଯେତେବେଳେ ଆମ ସ୍କୁଲରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲି ସେଥିରେ ବିଭିନ୍ନ ଆଡ଼ୁ ବିଭିନ୍ନ ପ୍ରତିଯୋଗୀ ମଧ୍ୟ ଆସିଥିଲେ ସେମାନେ ମଧ୍ୟ ଥିଲେ ଚିତ୍ର ଆଙ୍କିବା କଳାରେ ବେଶ ନିପୁଣ ଯେପରି ନିଜର କଳ୍ପନାକୁ ତୁଳି ମାଧ୍ୟମରେ ଜୀବନ୍ତ କରିଦେଉଥିଲେ ତାହା ଦେଖି ମୁଁ ବିସ୍ମୟ ଅନୁଭୂତ କରୁଥିଲି ସେମାନଙ୍କ ମଧ୍ୟରେ ମୁଁ ନିଜକୁ ନଗଣ୍ୟ ମନେକରୁଥିଲି ଏବଂ ସାହସ ମଧ୍ୟ ସାହସ ମଧ୍ୟ ହରାଇ ବସିଥିଲି ସେମାନଙ୍କର ଚିତ୍ର ତୁଳନାରେ କଣ ଚିତ୍ର କରି ନିଜକୁ ପ୍ରତିଷ୍ଠିତ କରିପାରିବି ତାହା ଭାବି ପାରୁ ନ ଥାଏ ଏହି ଭାବନାର ଅନ୍ତ ଘଟାଇ ବାଜି ଉଠିଥିଲା ମା ମଣି ନାଗଙ୍କର ସନ୍ଧ୍ୟା ଆଳତୀର ଘଣ୍ଟି ଓ ମନରେ ବୁଣି ହୋଇଥିଲା ଅଦମ୍ୟ ସାହସ ଓ ମନକୁ ମନ ଚାଲିଥାଏ ତୂଳୀର ତାଣ୍ଡବ ଏବଂ ଆଙ୍କି ହୋଇଯାଇଥିଲା ମା'ଙ୍କର କିର୍ତ୍ତିରାଜି ମନ୍ଦିର ଓ ଜଗନ୍ନାଥ ମନ୍ଦିରର ଜୀବନ୍ତ ଦୃଶ୍ୟ ଏବଂ ଏହି ପ୍ରତିଯୋଗିତାରେ ମୁଁ କୃତିତ୍ୱ ମଧ୍ୟ ଅର୍ଜନ କରିଥିଲି ଏହା କିପରି ଭାବେ ସମ୍ଭବ ହୋଇଥିଲା ମୁଁ ମଧ୍ୟ ନିଜେ ଜାଣି ପାରିନଥିଲି ଏହି ପରି ଭାବେ ଏହି କଠିନ ସମୟ ଅତିକ୍ରମ କରିଥିଲି